ହ୍ୟାଲୋ ଧନ୍ମାଲୀ ଡ଼୍ରାଇଭର୍ କହୁଚନ୍ କେଁ ହଁ ଆମେ ଗୁଟେ ସେ ପାଟ୍ନାଗଡ଼୍ ଯିବାର୍ଥିଲା ତ ବୁଲିଯିବାର୍ ଥିଲା ବୋଲେ ତମ ଗାଡ଼ିଟିକେ ଦରକାର୍ ଥିଲା ବୋଲେ କେତେ ହିରା ନଉଚ ଭାଡ଼ା କେତେ ଟଙ୍କା ନଉଚ ଯେ ହୁଁ ଦୁଇ ହଜାର୍ଟଙ୍କା ନଉଛବୋଲେ ନେଇ ଦେଢ଼ହଜାର୍ ଟଙ୍କା ଦେମୁଁ ହେନ୍ତା ଆଉ ଡ଼୍ରାଇଭର୍ ଦରକାର୍ ନାଇନ ମୋର୍ ପୁଅ ଜାନିଚନ୍ ଡ଼୍ରାଇଭର୍ କାମ୍ ବୋଲେ ସେମାନେ ଯିବେ ଡ଼୍ରାଇଭର୍ ତମ୍କେ ନାଇ ଦର୍କାର୍ ପଡ଼େ ତମ୍କେ ଯିବାର୍କେ ନାଇ ପଡ଼େ ଆମେ ଯିମୁ ଆମେ ସମସ୍ତେ ଯିମୁ ଦି ତିନ୍ ଦିନ୍ ଲାଗ୍ବା ଆମେ ବୁଲିକରି ଆସ୍ମୁଁ ଆରୁ ଏନ୍ତା ବୁଲିକରି ଆଇଲା ବେଲେ ତୁମ ଗାଡ଼ିଟା ଦେଇଦମୁ ଆଉ ଡ଼୍ରାଇଭର୍ ନାଇ ଲାଗେ ତମକୁ ପଏସା ଦେଢ଼ହଜାର୍ ଟଙ୍କା ଦେବୁ କା ବୋଲୁଚ କହ